ମୁଁ ମଧ୍ୟମ ପିଢ଼ିର ଅଂଶ ଏବଂ ମୁଁ କ'ଣ ଚାହୁଁଛି ମାନେ ମୋ' ପିଢ଼ି କ'ଣ ଚାହୁଁଛି ଆଉ ପୂର୍ବ ପିଢ଼ି କ'ଣ ଚାହୁଁଥିଲା ମୁଁ ସେ ବିଷୟରେ କହିବାକୁ ଯାଉଛି ତ ମଧ୍ୟମ ପିଢ଼ି ହେଉଛି ମାନେ ମୁଁ ଆଉ ପୂର୍ବ ପିଢ଼ି ଯାହା ଥିଲା ସେମାନେ କ'ଣ ସେମାନଙ୍କୁ ମାନେ ହିଂସା ବାଦ ନଥିଲା ସେମାନଙ୍କ ମଧ୍ୟରେ ସେମାନେ ସମସ୍ତଙ୍କ ସହିତ ମିଳିମିଶିକି ରହିବା ପାଇଁ ପସନ୍ଦ କରୁଥିଲେ ଆଉ ଟଙ୍କାର ଲୋଭ ବି ସେମାନଙ୍କୁ ନଥିଲା ସେମାନେ ଦିନରେ ଖଟି ଖାଇକି ଶାନ୍ତିରେ ଖାଇ ପିଇକି ଘରେ ରହୁଥିଲେ ଏମିତିକି ଶାଗ ଭାତ ହେଲେ ବି ସେମାନେ ଶାନ୍ତିରେ ରହୁଥିଲେ ଲୋକମାନଙ୍କ ସହିତ କେତେ ମଧୁର ସମ୍ପର୍କ ଥିଲା ସମସ୍ତେ ମିଳିମିଶି ରହୁଥିଲେ ହେଲେ ଆଜିକାଲି ପିଢ଼ିର ଲୋକମାନେ କ'ଣ କରୁଛନ୍ତି ନା କିଏ କାହାର ନୁହେଁ ଯିଏ ଯାହା ପାଇଁ ତ ମୁଁ ଠିକ୍ ତ ଆମ ପରିବାର ଠିକ୍ ଆଉ ସମସ୍ତେ ଠିକ୍ ଯିଏ ଯାହା ପାଇଁ ଆଜିକାଲିର ଲୋକମାନଙ୍କର ଚିନ୍ତାଧାରା କ'ଣ ନା କେମିତି ମୁଁ ପଇସା ଅଧିକ ଇନକମ୍ କରିବି ତାଙ୍କଠୁ କେମିତି ମୁଁ ଅଧିକ ହେବି ମୋର ଘର କେମିତି ହେବ ତାଙ୍କର ଘର କେମିତି ହେବ ମୋର କେତୋଟି ଗାଡ଼ି ରହିବ ମୋ' ପୁଅ ଝିଅ କେମିତି ଭଲରେ ରହିବେ ସେମାନେ କେତେ ଆଗକୁ ଯିବେ ସେମାନେ କେତେ ଆଗକୁ ଯିବେ ଏଇଥିପାଇଁ ଏଇଥିପାଇଁ ଲୋକ ଲୋକ ମଧ୍ୟରେ ଆଜିକାଲିର ପିଢ଼ିର ଲୋକମାନଙ୍କ ମଧ୍ୟରେ ହିଂସାବାଦ ସୃଷ୍ଟି ହେଉଛି ଯାହାଦ୍ୱାରାକି ସୁନ୍ଦର ସମ୍ପର୍କ ବି ରହୁନାହିଁ ଆଉ ଦୁଇଜଣଙ୍କ ମଧ୍ୟରେ ହିଂସାବାଦ ଆଉ ତିକ୍ତତା ହୋଇକି ଝଗଡ଼ା ଲାଗି ଅଲଗା ହୋଇ ଯାଉଛନ୍ତି ହେଲେ କ'ଣ ଆଜିକାଲି ଦୁନିଆର ଲୋକ ଯେଉଁମାନେ ଏତେ ପଇସା ଇନକମ୍ କରିକି ଏତେ ଟଙ୍କା ପଇସା ବି ଇନକମ୍ କରୁଛନ୍ତି ନିଜ ଝିଅ ପୁଅଙ୍କୁ ବହୁତ ଭଲ ପାଠ ପଢ଼ାଇକି କେମିତି ଚାକିରି କରାଇବୁ ସେ ଚିନ୍ତାରେ ସେମାନଙ୍କର ମାନେ ଏତେଗୁଡ଼ିଏ ସେମାନଙ୍କର ମନ ଭିତରେ ବି ଏତେ ଗୁଡ଼ିଏ ବିଷ ଭରି ହୋଇଯାଉଛି ଲୋକମାନଙ୍କ ପ୍ରତି ବି ହିଂସାବାଦ ଘୃଣା ଛୋଟ ଲୋକଙ୍କୁ ବି ଘୃଣା କରୁଛନ୍ତି ସେମାନେ ତାଙ୍କ ନିଜ ନିଜ ଲେବଲର ଲୋକ ହିଁ ସେମାନଙ୍କ ବନ୍ଧୁ ସମ୍ପର୍କୀୟ ଆଉ ଯେମିତି କି ନିଜ ମାଆ ବି ଯଦି ଟିକିଏ ଇଏ ହୋଇଗଲା ମାନେ ନିଜ ପୁଅ ପୁଅ ଆଉ ମାଆ ମାଆ ଭିତରେ ଯଦି ପୁଅଟା ଯଦି ବି ଚାକିରି କରିକି ଭଲ ବୋହୂ ଆଣିଲା ତ ମାଆକୁ ବି ପଚାରୁ ନାହାନ୍ତି କାହିଁକି ନା ସେ ଆଗରୁ ଗରିବ ଥିଲେ ହେଲେ ଗରିବ ହୋଇକି ବି ତାଙ୍କର ଚିନ୍ତାଧାରା କେତେ ଭଲ ଥିଲା ହେଲେବି ସେ ପୁଅଟା ଚାକିରି କଲା ବୋଲି ତା' ମାଆକୁ ବି ସେ ପଚାରୁ ନାହିଁ ମାନେ ଭାବନ୍ତୁ ଆଜି କାଲି ଦୁନିଆର ଲୋକମାନଙ୍କ ମନରେ କେତେ ବିଷ ସେଇଥିପାଇଁ ଆଜି କାଲି ଦୁନିଆରେ ହିଂସାବାଦ ଚାଲିଛି ଆଉ ଦୁନିଆ ବି ବହୁତ ଖରାପ ହୋଇଗଲାଣି